ମୋର ପ୍ରିୟ ଗେମ୍ ବହୁତ କିଛି ରହିଛି ସେଇଥିମଧ୍ୟରୁ ମୁଁ ପବ୍ଜି ମୋବାଇଲ୍ ଭାରତକୁ ସବୁଠୁ ଅଧିକ ଭଲ ପାଇଥାଏ ପବ୍ଜିରେ ମୁଁ ଖେଳିବା ସମୟରେ ନିଜକୁ ଶାନ୍ତ ମନକରି ଏଥିରେ ବିଭିନ୍ନ ପ୍ରକାର ବନ୍ଧୁକ ରହିଛି ଯେଉଁଥିରେ ଆମର ଓଡ଼ିଶାର ଭାରତର ଆମର ଜବାନ୍ମାନେ ଲଢ଼ିଥାନ୍ତି ସେଇ ଗନ୍ ସେଇ ବନ୍ଧୁକ ସବୁ ଏଇଥିରେ ମଧ୍ୟ ରହିଅଛି ମୁଁ ଏହାକୁ ଖେଳିବା ସମୟରେ କାହାର ବି କଥା ଶୁଣିନଥାଏ ଯିଏ ଯାହା କହିଲେ ବି ମୁଁ ଏହାକୁ ଲଗାତାର୍ ଖେଳି ଚାଲିଥାଏ କାହା କଥା ଶୁଣିବାକୁ ମୋତେ ଇଚ୍ଛା ହୁଏନାହିଁ ମୁଁ ଖେଳିବା ସହିତ ଯେତେବେଳେ ମୋ ମାମୁଁର ପୁଅ ତା ନାଁ ଆୟୁଷ୍ ସିଏ ଆସିଲେ ବି ଏହାକୁ ଖେଳିଥାଏ ସିଏ ଖେଳିଲେ ତା'କୁ କେତେ କ'ଣ କହିଲେ ହେଲେ ଶୁଭିବନି ମମି ତା'କୁ ଗାଳି କରିବ ହେଲେ ହେଲେ ସିଏ ଶୁଣିବନି ସିଏ ଖେଳିବ ସିଏ କାହା କଥା ହେଲେ ଶୁଣିବନି ସିଏ ଖେଳିବ ହେଲେ ଖେଳିବା ଯାହା ହେଲେ ହେଲେ ସିଏ ଖେଳିବ କାହା କଥା ଶୁଣିବନି ତା ବାବା ଗାଳି କରିବେ ଯାହା ହେଲେ ହେଲେ ସେ ଖେଳୁଥିବ